ଢେଙ୍କାନାଳ ଜିଲ୍ଲାରେ ବହୁତ ଗୁଡ଼େ ଶିକ୍ଷାନୁଷ୍ଠାନ ଅଛି ଏବଂ ପାଠ ପଢ଼ିବା ପାଇଁ ବହୁତ ପ୍ରକାର ସୁଯୋଗ ମଧ୍ୟ ସରକାର କରିଛନ୍ତି ଢେଙ୍କାନାଳରେ ମୁଖ୍ୟତଃ ସିନର୍ଜି କଲେଜ୍ ସରକାରୀ ମହାବିଦ୍ୟାଳୟ ସରକାରୀ ମହିଳା ମହାବିଦ୍ୟାଳୟ ସରକାରୀ ଆଇ ଟି ଆଇ କେନ୍ଦ୍ର ଏହିପରି ଭାବରେ ଢେଙ୍କାନାଳ ଜିଲ୍ଲାରେ ବହୁତ ଗୁଡ଼ିଏ ସରକାରୀ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ତାଲିମ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ଖୋଲାଯାଇଛି ଏବଂ ବହୁତ ପିଲାମାନେ ପଢି ଶିକ୍ଷିତ ଉଚ୍ଚ ଶିକ୍ଷିତ ଲାଭ କରିଛନ୍ତି ଏବଂ ସାଧାରଣ ବର୍ଗ ଏବଂ ଉଚ୍ଚ ନିଚ ଜାତିର ଲୋକମାନଙ୍କ ପାଇଁ ମଧ୍ୟ ସରଂକ୍ଷଣ ବ୍ୟବସ୍ଥା କରାଯାଇଅଛି